କନ୍ଧମାଳ ଜିଲ୍ଲାରେ ବହୁ ଗୁଡ଼ିଏ ପର୍ଯ୍ୟଟନ ସ୍ଥଳୀ ଅଛି ସେଗୁଡ଼ିକ ମଧ୍ୟରେ ରାଇକିଆର ମଣ୍ଡାସରୁ ଫୁଲବାଣୀର ପକଡ଼ା ଝର ଉର୍ମାଗଡ଼ କାଟ୍ରାମାଲା ପୁତୁଡ଼ି ଏ ସବୁ କନ୍ଧମାଳର ଜଳପ୍ରପାତ ଅଟେ ଏଗୁଡ଼ିକ ପରିଦର୍ଶନ କରି ପରିଦର୍ଶକ ମାନେ ବହୁତ ଆନନ୍ଦିତ ହୋଇଥାନ୍ତି ଏବଂ ବର୍ଷର ଶେଷ ମାସରେ ଭୋଜି ମଧ୍ୟ କରି ଆସିଥାନ୍ତି ଆମ ଜିଲ୍ଲା ବାହାରୁ ଲୋକମାନେ ଆସିବା ଦ୍ୱାରା ଆମକୁ ଖୁସି ମଧ୍ୟ ଲାଗେ କନ୍ଧମାଳର ଦେବୀ ଭାବରେ ବଲସକୁମ୍ପା ଗ୍ରାମରେ ଥିବା ମାଆ ବରାଳ ଦେବୀ ମନ୍ଦିରର କୁ ଯାଇ ମଧ୍ୟ ସମସ୍ତେ ଦର୍ଶନ କରିଥାନ୍ତି ଏବଂ ଅନ୍ୟମାନଙ୍କୁ ଉତ୍ସାହିତ କରିଥାନ୍ତି କନ୍ଧମାଳକୁ ଭ୍ରମଣ କରିବାପାଇଁ ଏଣୁ ପରିଦର୍ଶକ ମାନଙ୍କୁ ଯେପରି କୌଣସି ଅଭାବ ଅସୁବିଧା ନ ହୁଏ ତାହା ଆମ ସମସ୍ତ କନ୍ଧମାଳବାସୀଙ୍କୁ ଗୁରୁତ୍ବ ଦେବା ଆବଶ୍ୟକ